ଆମ ଘରେ ବିଭିନ୍ନ ପ୍ରକାରର ପଶୁ ଅଛନ୍ତି ସେଗୁଡ଼ିକ ହେଲା ଗାଈ ଛେଳି ମେଣ୍ଢା ଓ କୁକୁଡ଼ା ଆଦି ସବୁ ପଶୁ ଅଛନ୍ତି ଦୁଇ ପ୍ରକାରର ଗାଈ ଦେଶୀ ଓ ଜର୍ସି ଗାଈଙ୍କୁ ତାଙ୍କୁ ଚରାଇବାକୁ ନିଆଯାଏ ସକାଳୁ ଗଲେ ସନ୍ଧ୍ୟା ବେଳକୁ ଆସେ ତାଙ୍କୁ ବେଶୀ ଟିକେ ଖାଦ୍ୟ ଦରକାର ନାହିଁ ସେ ନିଜେ ଚରିକି ତୋରାଣି ପିଇ କି ପାଣି ପିଇକି ସେମାନେ ତାଙ୍କର ଚଳିବ ତ ଦେଶୀ ଗାଈ ଜର୍ସି ଗାଈ ଜର୍ସି ଗାଈ କି ଅଧିକ ଟିକେ ଦେଖା ଶୁଣା କରିବାକୁ ପଡ଼େ ତାଙ୍କୁ ଟିକେ ଗାଧୁଆ ଗାଧି ଗୁହାଳ ତାଙ୍କର ପରିଷ୍କାର ରଖିବାକୁ ପଡ଼େ ତାଙ୍କୁ ଚୁନି ଚକୋଡ଼ ଆଦି ସବୁ ଖାଇବାକୁ ଦେବାକୁ ପଡ଼େ ତାଙ୍କୁ ଦେଖିଲେ ବେଶି ଟିକେ ଜର୍ସି ଗାଈକୁ ମୁଁ ଭଲରେ ଲୋକ ମାନେ ଦେଖନ୍ତି କାରଣ ସେ ଟିକେ ବହୁତ କ୍ଷୀର ଦିଅନ୍ତି ଦିନକୁ ଚାରି ପାଞ୍ଚ ଲିଟର କି ଆଠ ଦଶ ଲିଟର କ୍ଷୀର ଦେଇପାରନ୍ତି ଦେଶୀ ଗାଈ ମାତ୍ର ଲିଟର କି ଦୁଇ ଲିଟର କ୍ଷୀର ଦେବେ କିନ୍ତୁ ତାଙ୍କର ଦେହ ଖରାପ ହେଲେ ଦେହ ଖରାପ ହେଲେ କେମିତି ଜାଣିବା ଦେହ ଖାରପ ହେଲେ ଲୋକ ମାନେ ସେ ଯେତେବେଳେ ଖାସ କି ଛିଙ୍କ ତାଙ୍କର ହୁଏ ଲୋକ ଡାକ୍ତରଙ୍କୁ ଡାକନ୍ତି ଡାକ୍ତରଙ୍କୁ ଡାକିକି ତାଙ୍କୁ ମେଡ଼ିସିନ ଆଣନ୍ତି କି ଘାସ ଫାସରେ ପୋକ ଫୋଖ ଖାଇ ଦେଲେ ତାଙ୍କୁ ବହୁତ ଅସୁବିଧା ହୁଏ ସେମାନେ ଯଦି ଭଲ ଖାଇବେ କ୍ଷୀର ଦେବେ ଭଲ ଖାଆ ପିଆ କରି ସୁସ୍ଥ ସବଳରେ ଜାଣିବା ଯେ ସେ ଗାଈଟି ଭଲ ଅଛି କିନ୍ତୁ ଯେଉଁ ଗାଈ ଖାଉ ନଥିବ ମାନେ ବିଭିନ୍ନ ପ୍ରକାର ସୁଖୀ ଯାଉଥିବ ଯାହାବି ହେଉଥିବ ଆମେ ଜାଣିବା ସେ ଗାଈ ଅସୁସ୍ଥ ଅଛି ସେଥିପାଇଁ ପଶୁ ଡାକ୍ତରକୁ ଡାକିବା ପଶୁ ଡାକ୍ତର ଯେଉଁ ପରାମର୍ଶ ଦେବେ ଆମେ ସେୟାକୁ ହିଁ କରିବା